ହଁ ଭାଇ ମୁଁ ଗୋଟେ କ୍ୟାବ୍ ବୁକିଂ କରିଥିଲି କିନ୍ତୁ ମୋର ଏମର୍ର୍ଜେନ୍ସି ଫାର୍ଷ୍ଟ ପଡ଼ିଲା ମେଡ଼ିକାଲ୍ କେସ୍ ଆଉ ମୁଁ ଯାଇପାରିଲିନି ସେଥିପାଇଁ ମୁଁ ବାତିଲ୍ କଲି କିନ୍ତୁ ମୁଁ ଆଗୁଆ ପ୍ୟାମେଣ୍ଟ କରିଦେଇଥିଲି ଆଉ ସେ ପ୍ୟାମେଣ୍ଟ ଟା ରିଫଣ୍ଡ୍ କେମିତି କରିହେବ ଆପଣ ଟିକେ କରିଦେଲେ ଭଲ ହୁଅନ୍ତା ନାଇ ମୁଁ ତ କରିଦେଇଛି ନା ଆଉ ଏମର୍ଜେନ୍ସି ପଡ଼ିଲା ମେଡ଼ିକାଲ୍ କେସ୍ ଆଉ ଯାଇହେଲାନି ଆପଣ ଟିକେ ରିଫଣ୍ଡ କରିଦିଅନ୍ତୁ ହଁ ଫୋନ୍ ପେ ଫୋନ୍ ପେ ରେ ଟିକେ କରିଦିଅନ୍ତୁ ନହେଲେ ଯଦି କହିବେ ବ୍ୟାଙ୍କ ଆକାଉଣ୍ଟ ନମ୍ବର୍ ଦେବି କି ଗୁଗୁଲ୍ ପେ ନମ୍ବର୍ ବି ଅଛି ଦେବି ନାଇ ଆପଣ କର ନାଇ ନେକ୍ସଷ୍ଟ ଟାଇମ୍ ଯଦି ବୁକିଂ କଲେ ଯଦି ଆପଣ ଆମ ଇଏ ବୁକିଂ ରେ ଯଦି ଆସିଲେ ଆପଣ ତାମାନେ ଏକ୍ସଟ୍ରା ଚାର୍ଜେସ୍ ଦେବି କିଛି ଆଉ ନାଇ କରିଦେଲେ ଭଲ ଆପଣ ଏବେ ଟିକେ ରିଫଣ୍ଡ କରିଦିଅନ୍ତୁ କାହିଁକି ନା ଜାଣିନି ନା ଆଉ ଏମର୍ର୍ଜେନ୍ସି କେସ୍ ପଡ଼ିଗଲା ଆଉ ଯିବାପାଇଁ ପ୍ରୋବ୍ଲେମ୍ ହେଲା ମେଡ଼ିକାଲ୍ କେସ୍ ରହିଲି

ହଁ ଫୋନ୍ ପେ ନମ୍ବର ଅଛି ଦେବି ଯାହାକହିବେ ସେ ନମ୍ବର ଟା ଦେବି ନାଇ ସବୁ ହବ ଆପଣ ରିଫଣ୍ଡ୍ ଟା କରି ଦେଉ ନାହାଁନ୍ତି ଏବେ ଟିକେ କରିଦିଅନ୍ତୁ ଏମର୍ର୍ଜେନ୍ସି ଅଛି ମେଡ଼ିକାଲ୍ ପ୍ରୋବ୍ଲେମ୍ ଅଛି ନା ଆଉ ସେଠି ତ ବାତିଲ୍ କଲି ଆଉ ପଇସା ଟିକେ ରିଫଣ୍ଡ୍ କରିଦେଲେ ଭଲ ହୁଅନ୍ତା ହଁ ଏବେ କରି ଦେଉନାହାଁନ୍ତି ହଁ ଏଇନେ ଏ ହଁ ଫୋନ୍ ପେ ନମ୍ବର ଏଇଟା ଅଛି ହଁ ନାଇ ଶୀଘ୍ର ଟିକେ କରିଦିଅନ୍ତୁ ଆ ଟାଇମ୍ ଲାଗିବ ଆଉ କେତେ ଟାଇମ୍ ଲାଗିବ ଟିକେ ମେଡ଼ିକାଲ୍ କେସ୍ ଅଛି ନା ପଇସା ଟା ଟିକେ ରିଫଣ୍ଡ୍ କରିଦେଲେ ଦରକାର ଅଛି ପଇସା ହଁ ନେକ୍ସଟ୍ ଟାଇମ୍ ଭାଇ ଯଦି ଆପଣ ଇଏ ରେ ପଡ଼ିଲୁ ତାହେଲେ ଠିକ୍ ଅଛି ତ ଆପଣ ସେ ଏକ୍ସଟ୍ରା ଚାର୍ଜେସ୍ କିଛି ଦିଆ ହେବ ଆଉ ହଁ ଟିକେ କରିଦିଅନ୍ତୁ ଭାଇ ଏଇଟା ଏଇଟା ଫୋନ୍ ପେ ନମ୍ବର ଏଇ ନମ୍ବର ରେ ଟିକେ କରିଦିଅନ୍ତୁ ପ୍ଲିଜ୍